ଆମର୍ ଅଞ୍ଚଲ୍ନୁ ବହୁତ୍ ବଢ଼ିଆ କଲେଜ୍ମାନେ ଅଛେ ପ୍ରସିଦ୍ଧ ପଞ୍ଚାୟତ୍ କଲେଜ୍ ବରଗଡ଼ର ଓମେନ୍ସ୍ କଲେଜ୍ ବରଗଡ଼୍ ପ୍ରିୟପ୍ କଲେଜ୍ ବରଗଡ଼୍ ତା'ର୍ ସାଙ୍ଗେ ସାଙ୍ଗେ କିଛି ବେସରକାରୀ କଲେଜ୍ ବି ଅଛି ଯେନ୍ତା କି ତୁରା କଲେଜ୍ ତୁରା ସାଇନ୍ସ କଲେଜ୍ ବରଗଡ଼୍ ରେଭେଣ୍ଢା କଲେଜ୍ ରେଭେଣ୍ଡା ଏଇଟା ମାନେ ବେସରକାରୀ କଲେଜ୍ମାନେ ଆରୁ ମୁଇଁ ଯିଏ କି ସରକାରୀ କଲେଜ୍ରେ ଅଧୟନ କରିଛେଁ ଯେନୁ କି ବହୁତ୍ ବଢ଼ିଆ ପାଠ୍ ପଢ଼ାପଢ଼ି ବି ହେଇଚି ପଞ୍ଚାୟତ୍ କଲେଜ୍ରେ ସେନେ ଡ଼ିସିପ୍ଲିନ୍ ବି ବହୁତ୍ ଭଲ୍ ସେନେ ନେଚର୍ ବି ବହୁତ୍ ଭଲ୍ ଆଉ ମୋର୍ ପରିବାର୍ରେ ମୋ ଦଦା ଯିଏ କି ବେସରକାରୀ କଲେଜ୍ରେ ପଢ଼ିଛି ମୋର୍ ନାନିମାନେ ବି ଯେନ୍ମାନେ କି ବେସରକାରୀ କଲେଜ୍ରେ ପଢ଼ିଛନ୍ ସେନୁ କି ତୁରା କଲେଜ୍ରେ ପଢ଼ିଛନ୍ ଆରୁ ବେସରକାରୀ କଲେଜ୍ରେ ପଇସା ଯହର୍ ନଉଛନ୍ ଆଉ ସରକାରୀ କଲେଜ୍ରେ ପଇସା କମ୍ ନଉଛନ୍ ଆରୁ ବଢ଼ିଆ ଗାଇଡ଼୍ଲାଇନ୍ ମିଲ୍ସି ଦେଖ୍ବାର୍ଲାଗି କିନ୍ତୁ ବେସରକାରୀ କଲେଜ୍ରେ ଟିକେ ଦେଖବାର୍ କେ ଗଲେ କିଛି ହେଲ୍ପ ବି ମିଲିଯାସି ଛୁଆଙ୍କୁ ଏଗଜାମ୍ ଟାଇମ୍ କି ସରକାରୀ କଲେଜ୍ରେ ଯେନ୍ତା କି ମିଲି ନାଇଁପାରେ ଆଉ ସରକାରୀ କଲେଜରେ ଛାତ୍ରମାନେ ଟିକେ ହେତୁ ଦୁଖ ମନୋଭାବ ପ୍ରଦର୍ଶନ କରୁସନ୍